ଅତୀତରେ ଆମ ଅଞ୍ଚଳରେ ବହୁତ ପ୍ରକାର ଗଣ୍ଡଗୋଳ ଘଟୁଥିଲା କାରଣ ଆଗକାଳର ଲୋକମାନେ ଦେଶିକି ଶିକ୍ଷିତ ନଥିଲେ ଏବଂ ସେମାନଙ୍କ ବୁଝିବା ଶକ୍ତି ମଧ୍ୟ ନଥିଲା ଏବଂ ସେମାନେ ସେତେ ଶିକ୍ଷିତ ମଧ୍ୟ ନଥିଲେ କିନ୍ତୁ ଆଜିକାଲି ଲୋକମାନେ ସବୁ ଗୋଟେ ପ୍ରକାର ଶିକ୍ଷିତ ହେଲେଣି ଏବଂ ସେମାନେ ଜାଣିଗଲେ ଯେ ଗଣ୍ଡଗୋଳ କରିକି କିଛି ଲାଭ ମଧ୍ୟ ନାହିଁ ଏବଂ ଆମ ଅଞ୍ଚଳରେ ପ୍ରାୟତଃ ରାଜନୀତିକୁ ନେଇ ବିଭିନ୍ନ ପ୍ରକାର ଗଣ୍ଡଗୋଳ ହୋଇଥାଏ କାହିଁକିନା ରାଜନୈତିକ କ୍ଷେତ୍ର କଲେ ବିଭିନ୍ନ ଗାଁ ମାନେ ବା ବିଭିନ୍ନ ଅଞ୍ଚଳ ସବୁ ପରସ୍ପର ବିପକ୍ଷରେ ଠିଆ ହୋଇ ତାଙ୍କ ପ୍ରାର୍ଥୀ ଦେଇଥାନ୍ତି ସେଥିପାଇଁ ସେମାନେ ପରସ୍ପର ବିରୋଧରେ ବିଭିନ୍ନ କଥାମାନ କହିଥାନ୍ତି ଏବଂ ସେଥିପାଇଁ ବହୁତ ସମୟରେ ତାଙ୍କ ତାଙ୍କ ମଧ୍ୟରେ ବିବାଦ ଦେଖା ଦିଏ ସେମିତି ଥରେ ଆମ ଅଞ୍ଚଳରେ ଦୁଇ ଦୁଇ ଗୋଟିଏ ଅଞ୍ଚଳ ମଧ୍ୟରେ ଖୁବ ଜୋରେ ବିବାଦ ହୋଇଥିଲା ସେ ବିବାଦ ବିବାଦ ଏତେ ବଢ଼ି ଯାଇଥିଲା ଯେ ଲୋକମାନେ ପରସ୍ପର ଉପରକୁ ଲାଠି ସାହାଯ୍ୟରେ ସେମାନେ ଆକ୍ରମଣ କରିଥିଲେ ସେଥିରେ ବହୁତ ଗୁଡ଼ିଏ ଲୋକଙ୍କର ମୁଣ୍ଡ ମଧ୍ୟ ଫାଟିଥିଲା ଏବଂ ସେ ଝାମଲାଟି ଏତେ ବିଶ୍ୱ ରୂପ ନେଇଥିଲା ଯେ ସେଠାକୁ ପୋଲିସ୍ ଆସି ତାର ହସ୍ତକ୍ଷେପ କରିଥିଲା ଏବଂ ସେଇ ଅପରାଧ କାର୍ଯ୍ୟ ଲିପ୍ତ ବହୁତ ବ୍ୟକ୍ତିଙ୍କୁ ସେ ଥାନାକୁ ନେଇ ତାଙ୍କ ବିରୋଧରେ କେସ୍ କରିଥିଲା ସେଥିପାଇଁ ସେଇ ଯେଉଁମାନେ ଥାନାରେ ପଡ଼ିଥିଲେ ସେମାନେ ପ୍ରାୟତଃ ଗୋଟେ ବର୍ଷ ପାଇଁ ସେମାନେ ଜେଲ୍ରେ ରହିଥିଲେ ଏବଂ ପରେ ଗୋଟେ ବର୍ଷ ଜେଲ୍ରେ ରହି ସେମାନେ ଜେଲ୍ରୁ ମୁକୁଳିଥିଲେ